ଆମେ ପହଁରିବା ଦ୍ୱାରା ଆମର ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପ୍ରତି ବହୁତ ଲାଭ ହେଇଥାଏ ଆ କାରଣ ଏଇଟା ଗୋଟେ ଶାରୀରିକ ବ୍ୟାୟାମ ଆମେ ଯେତେବେଳେ ପହଁରିବା ସେତେବେଳେ ଆମର ଶ୍ଵାସକ୍ରିୟା ସହିତ ଆମର ହାତ ଗୋଡ଼ ଏବଂ ମାନସିକ ଭାବରେ ଆମେ ସବୁ କାମ କରିଥାଏ ଏବଂ ସେଗୁଡ଼ିକ ସଞ୍ଚାଳିତ ହେଇଥାଏ ଆଉ ତେଣୁ ଏଇଟା ଗୋଟେ ପହଁରିବା ଦ୍ୱାରା ଆମେ ଯେଉଁ ଯେତେବେଳେ ଆମେ ଗୋଟେ ବ୍ୟାୟାମ କରୁ ସେତେବେଳେ ଯେମିତି ଆମେ ଗୋଡ଼ ହାତ ଆମ ସବୁଯାକ ଯେମିତି ଆମେ ହଲାଇ ଥାଉ ଆଉ ବିଭିନ୍ନ ପ୍ରକାରର ପୋଜିସନରେ ଆମେ ତାକୁ ବ୍ୟାୟାମ କରିଥାଉ ଠିକ୍ ପହଁରିବା ସମୟରେ ଆମେ ସେହି ପ୍ରକାରର ଆମେ କରିଥାଉ ଆମର ହାତ ଗୋଡ଼ ଏବଂ ଏସବୁ ଯାକ ଥାଏ ତା ଶ୍ଵାସକ୍ରିୟ ନିୟନ୍ତ୍ରଣ ମଧ୍ୟ କୁ ସାହାଯ୍ୟ କରେ ନା ଯଦି ଆମେ ଠିକ୍ ଭାବରେ ନିୟନ୍ତ୍ରଣ ନ କରିବା ପାଣିରେ ସବୁ ଗୋଟେ ଭୟ ଥାଏ କାଳେ ଆମେ ପାଣିରେ ବୁଡ଼ିଯିବା ଆମ ନାକ କୁଆଡ଼େ ପାଣି ଭିତରେ ରହିଯିବ ତା'ହେଲେ ଆମେ ନିଶ୍ଵାସ ଠିକ୍ ଭାବରେ ଯେଉଁ ସମୟ ଭିତରେ ଆମେ ନବା ଆଣିବା ଶ୍ଵାସ ପ୍ରଶ୍ଵାସ ଆମେ ନଉଛୁ ସେଇଟା ଠିକ୍ ଭାବରେ ହେଇପାରିବନି ଆଉ ତେଣୁ ତାକୁ ଟିକେ କେତେ ସମୟ ପର୍ଯ୍ୟନ୍ତ ଆମେ ରଖିପାରୁଛେ ବା ମାନେ ନିୟନ୍ତ୍ରଣ କରିକି ଅଟକି କେତେ ସମୟ ରହିପାରୁଛେ ଆଉ ସେଇ କୌଶଳଟା ମଧ୍ୟ ଆମକୁ ପ୍ରୟୋଗ କରିବାକୁ ପଡ଼ିବ ଏବଂ ଏଇସବୁ ଜିନିଷ ଜାଣିଥିଲେ ଆମର ଯେତେବେଳେ ଏଇ ପ୍ରକାର ଆସିବ ବିପଦ ଆସିବ ବା କୌଣସି ବାନ୍ୟା ବନ୍ୟା ସମୟରେ ବା ନ ନଦୀ ଗୋଟେ ଭରା ନଦୀ ପାରିହେବାକୁ ସମୟରେ ଯଦି କିଛି ଆସେ ତା'ହେଲେ ସେତେବେଳେ ଆମେ ତା'ର ଆମକୁ ଆମ କାମରେ ଆସିବ